ମୁଁ ନୂତନ ନମ୍ବର୍ ମୁଁ ମୋ ପୂର୍ବ ନମ୍ବର୍ ବଦଳାଇଛି ନୂତନ ନମ୍ବର୍ ମୁଁ ମୋ ସିମ୍ରେ କରିବା ପାଇଁ ମୁଁ ପି ଏମ୍ କେ ଭି ୱାଇ ସିଷ୍ଟମ୍ରେ ସିଷ୍ଟମ୍କୁ ଯାଇଥିଲି ସେଠାରେ ମୁଁ ସେମାନଙ୍କୁ ପଚାରିଥିଲି ସାର୍ ନୂତନ ନମ୍ବର୍ ଅପ୍ଡ଼େଟ୍ କରିବା ଦ୍ୱାରା ମୋ ସିମ୍ ଖରାପ ହୋଇଯାଇଛି ସେ ସିମ୍କୁ କିପରି ଠିକ୍ କରାଯିବ ଏବଂ ନୂତନ ନମ୍ବର୍ କିପରି କରାଯିବ ତାହା ବିଷୟରେ ମୋତେ କିଛି କୁହନ୍ତୁ କାରଣ ମୁଁ ଜାଣିପାରୁନାହିଁ କି ଆଉ ନୂତନ ନମ୍ବର୍ କିପରି ବ୍ୟବହାର କରିବି ଏବଂ ସେ ସିମ୍ କିପରି ଚେଞ୍ଜ୍ କରିବି ତା ବିଷୟରେ ମଧ୍ୟ ଆପଣ କିଛି ଜ୍ଞାନ ଦେଲେ ମୁଁ ନୂତନ ନମ୍ବର୍ ବ୍ୟବହାର କରିପାରିବି ଏବଂ ମୋ ସିମ୍ ମଧ୍ୟ ଭଲ ଭାବରେ ବ୍ୟବହାର ହୋଇପାରିବ ଫୋନ୍ ନମ୍ବର୍ ବଦଳାଇବା ସ୍ଥିତିକୁ ସ୍ଥିତିକୁ ସେୟାର୍ କରିବା ପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି ଦୟାକରି ତା ବିଷୟରେ ମୋତେ କିଛି ଅପ୍ଡେଟ୍ ଦିଅନ୍ତୁ